ମୁଁ ପ୍ରଥମେ ଦୁଇହଜାର ଛଅ ମସିହାରେ ସିଲେଇ ଶିଖିଥିଲି ମୋତେ ପ୍ରଥମ କରିକି ସିଲେଇରେ ଗୋଟେ ଛୁଞ୍ଚିରେ ସୂତା ମଧ୍ୟ ଗଳାଇବାର ଆସୁନଥିଲା କିନ୍ତୁ ଏବେ ବର୍ତ୍ତମାନ ମୁଁ ବହୁତ ଡିଜାଇନ୍ର ବ୍ଲାଉଜ୍ କଟିଙ୍ଗ ବିଭିନ୍ନ ପ୍ରକାର ଡ୍ରେସ୍ କୁର୍ତ୍ତି ଓ ଟପ୍ସ ପଟିଆଲା ପ୍ୟାଣ୍ଟ କଟିଙ୍ଗ ବ୍ଲାଉଜ୍ ଏଗୁଡ଼ାକ ସବୁ ବହୁତ ଭଲ ଭାବରେ ସିଲେଇ କରିପାରୁଛି ତେଣୁ ମୁଁ ଜାଣେ ଯେ ଆପଣମାନେ ମଧ୍ୟ ସିଲେଇ ଶିଖିପାରିବେ ସିଲେଇ କୌଣସି କଷ୍ଟ କାମ ନାହିଁ କି ଏହା ଗୋଟିଏ ଖରାପ କାମ ନୁହଁ ଏହା ମାଧ୍ୟମରେ ଆପଣମାନେ ନିଜେ ସ୍ୱାବଲମ୍ବୀ ହୋଇପାରିବେ ନିଜର ଖର୍ଚ୍ଚ ପାଇଁ ଆପଣ ଅନ୍ୟ ଉପରେ ନିର୍ଭର କରିବେ ନାହିଁ ଆପଣଙ୍କ ସିଲେଇରୁ ହିଁ ଆପଣଙ୍କୁ ଖର୍ଚ୍ଚ ମିଳିବ ଓ ସେ ସିଲେଇ ଦ୍ୱାରା ଆପଣଙ୍କ ନାମ ମଧ୍ୟ ବହୁତ ଖ୍ୟାତି ଲାଭ କରିବ କି ଆପଣ ଗୋଟିଏ ଭଲ ସିଲେଇ କରୁଛନ୍ତି ସିଲେଇରେ ଏମିତି ବିଭିନ୍ନ ପ୍ରକାର କାରିଗରୀ ବିଦ୍ୟା ଅଛି ଯେଉଁଥିରେ କି ଆପଣ ବହୁତ ସୁନ୍ଦର ସୁନ୍ଦର ନିଜ ପାଇଁ ନିଜର ମାଆ ପାଇଁ ନିଜର ଭାଇ ଭଉଣୀ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ପୋଷାକ ଓ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ରୁମାଲ ଇତ୍ୟାଦି ସବୁ ସିଲେଇ କରିପାରିବେ ତେଣୁ ମୋର ଅନୁରୋଧ ଆପଣମାନେ ମଧ୍ୟ ସିଲେଇ ଶିଖନ୍ତୁ ଓ ସମସ୍ତଙ୍କୁ ଶିଖାନ୍ତୁ